ହଁ ହୁଁ ଗେମ୍ ଖେଲବାର୍ଟା ଆମର୍ ଇଟା ଇକା ଆମର୍ ଗେମ୍ ତ ଆମେ ବହୁତ ଗୁଡ଼ାଏ ଗେମ୍ ଖେଲୁ ଏମିତି ଯେନ୍ଟାକି ଆମେ ଗୋଟେ ଏବେ ଖେଳସୁଁ ଆମ ଫେବରାଇଟ୍ ଗେମ୍ ମୋର୍ ତ ହେଲା କ୍ରିକେଟ୍ ଆମର୍ କ୍ରିକେଟ୍ ଖେଲଲାଲେ ଯେନ୍ଟାକି ଗେମ୍ ଖେଲଲା ଏଲା ଗୋଟେ ଶରୀରର ଅଛେ ଆମର୍ ଯେ ଧି ପାନେ ପୁରା ପୁରା ସବୁ ସୁସ୍ଥ ରହିସି ଭଲ୍ ଲାଗ୍ସି ଏନର୍ଜି ଗୋଟେ ମିଲ୍ସି ବ୍ୟାୟାମ୍ ଫ୍ୟାମ୍ ହେଇକିରି ଗୋଟେ ଶରୀର ଭଲ ଲାଗ୍ସି ଆଉ ଭଲିବଲ୍ ବି ଅଛି ଭଲିବଲ୍ ଖେଳିକି ମଧ୍ୟ ବହୁତ ଭଲ୍ ଲାଗ୍ସି ଭଲିବଲ୍ ଫୁଟବଲ୍ ଆମର୍ ଜାଗାରେ ଯେଉଁ ଫିଲଡ଼୍ ଅଛି ଫିଲଡ଼୍ରେ ବହୁତ ପିଲା ଆସି ଖେଳନ୍ତି ବହୁତ ଲୋକ ବି ଆସିକି ଖେଳନ୍ତି ସାମାଜିକ ସମ୍ପର୍କ ଗୋଟେ ବହୁତ ବଢ଼ିଆ ରହେ ପିଲାମାନଙ୍କ ସାଙ୍ଗେ ବୁ ବୁ ଛୋଟ ବଡ଼ ସମସ୍ତଙ୍କ ସାଙ୍ଗରେ ମିଶି ହୋଇ କି ଖେଳିବା ମଧ୍ୟରେ ସେଟା କିଛି ଦେଖାଯାଏନି ସବୁ ସବୁବେଳେ ଯେଉଁ ପିଲାମନେ ଆସନ୍ତି ଖେଳିବାକୁ ସେତ ଭଲଲାଗେ ଫୁଟବଲ୍ ଖେଲିବୁ ଆମେ ଫୁଟବଲ୍ ଖେଲ୍ଲା ଭିତରେ ବି ସବୁ ପିଲା ଆସିକି ଖେଲିବେ ବହୁତ ଭଲଲାଗେ ଯେନ୍ଟାକି ଆମର ରନିଙ୍ଗ୍ ହେଇଯାଏ ସବୁ ହେଇଯାଏ ଏବେ ଆମକୁ କି ଖେଲ କିର ଗେମ୍ ଖେଲିବା ପାଇଁ ତ ଖେଲିବା ପାଇଁ ସବୁ ଜି ଜିନିଷରେ ଦିଅନ୍ତି ସରକାର ଏବେ ପଇସା ଦୁଇଟା ଦେଉଛନ୍ତି ପଇସାପତ୍ର ଦେଉଛନ୍ତି ସାହଯ୍ୟ କରୁଛନ୍ତି ଖେଲିବା ପାଇଁ ଖେଲ୍ଲା ଭିତରେ ବହୁତ ଏଟା ଆଉ ଆମ ଗାଁରେ ମଧ୍ୟ ଖେଳିଲା ବେଳେ ସବୁ ଲୋକ୍ ସ ସାହଯ୍ୟ କରନ୍ତି ଖେଲ୍ଲା ପାଇଁ ସବୁ ଲୋ ସ ସମର୍ଥନ ଦିଅନ୍ତି ଖେଲ ପିଲାମାନେ ଖେଲିଲେ ଖେଲିଗଲା ବେଲେ ସେମାନେ ବି ମଧ୍ୟ ଖେଲଲା ବେଳେ ସେମାନେ ବି ମଧ୍ୟ ଫୁ ଫୁ ଭଲିବଲ୍ ଆସିକି ଖେଲନ୍ତି ଖେଲଲା ବେଳେ ବହୁତ ଭଲଲାଗେ ଖେ ଖେଲିବା ପାଇଁ ଆଉ ଯୋଉଁ ଜାଗାକୁ ଆମେ ଯୋଉଁ ଗାଁକୁ ଖେଲିବାକୁ ଯାଉ ସେଠି ବି ବହୁତ ଭଲଲାଗେ ଖେଲିବାକେ ଯୋଉଁ ସବୁ ସବୁ ସମସ୍ତଙ୍କ ସାଙ୍ଗରେ ମିଶି ବିରିକି ଆରାମ୍ସେ ରହି ହେଇସି ଖେଳିବାରେ ଖେଲି ଖେଲିଲା ବେଲେ